ଦୈନନ୍ଦିନ ଜୀବନରେ ପାଣିର ନିତାନ୍ତ ଆବଶ୍ୟକତା ରହିଥାଏ ଆମେ ବ୍ୟବହାର କରୁଥିବା ପ୍ରତ୍ୟେକଟି ଜିନିଷ ଆମର ଅତ୍ୟାବଶକ ଜିନିଷରେ ମଧ୍ୟ ପାଣିର ବ୍ୟବହାର ବହୁଳମାତ୍ରାରେ ହୋଇଥାଏ ପାଣିବିନା ଜୀବନ ଅସମ୍ଭବ ତ ମଣିଷ ହେଉ ଅବା ପଶୁ କିମ୍ବା ଗଛପତ୍ର ଯେଉଁଥିରେ ଜୀବନ ଅଛି ସେଠି ପାଣିର ନିହାତି ଆବଶ୍ୟକତା ରହିଥାଏ ଆମ ଦୈନନ୍ଦିନ ଜୀବନରେ ପାଣି ଦିନତମାମ୍ ଏପରି ଭାବରେ ବ୍ୟବହାର ହୋଇଥାଏ ଯେ ଆମେ ସକାଳୁ ଉଠିବୁ କି ନାହିଁ ଏବେ ଘରର କାର୍ଯ୍ୟକାରିତା ସବୁ ସାରିବା ପାଇଁ ଯେତିକ ପାଣିର ବ୍ୟବହାର କରାଯାଇଥାଏ ନିଜର ନିତ୍ୟକର୍ମ ସାରିବା ପାଇଁ ଶୌଚ ଯିବା ପାଇଁ ଏବଂ ଅଉଁ ଦାନ୍ତ ଘଷିବା ପାଇଁ ମଧ୍ୟ ପାଣିର ବ୍ୟବହାର ହୋଇଥାଏ ତାପରେ କିଛି ଜିନିଷ ଖାଇବା ପାଇଁ ରୋଷେଇ କରିବା ପାଇଁ ପାଣିର ବ୍ୟବହାର ହୋଇଥାଏ ଏବଂ ପିଇବା ପାଇଁ ଦିନତମାମ୍ ପାଣିର ବ୍ୟବହାର ହୋଇଥାଏ କିଛି ଜିନିଷ ସଫା କରିବା ପାଇଁ ପାଣିର ବ୍ୟବହାର ହୋଇଥାଏ ଗଛରେ ପାଣି ଦେବା ପାଇଁ ବି ପାଣିର ବ୍ୟବହାର ହୋଇଥାଏ ଗୋଟେ ଦିନରେ ଯଦି ପାଣି ଆସିବା ବନ୍ଦ ହେଇଯାଉଛି ତାହେଲେ ଆଜିକାଲିକା ସମୟରେ ଯେଉଁ ସମୟରେ ଲୋକମାନେ ବିଶେଷ କରିକି ସହରାଞ୍ଚଳରେ ତ ପ୍ରାୟ ସବୁ ଜାଗାରେ ଏମିତି ହିଁ ଯେ ସେମାନେ ସବୁ ନିର୍ଭରଶୀଳ ହେଇପାରୁଛନ୍ତି ଇଲେକ୍ଟ୍ରିସିଟି ଉପରେ କିମ୍ବା କୌଣସି ପାଇପ ଉପରେ ମଟର ଉପରେ ଇଲେକ୍ଟ୍ରିସିଟି ଉପରେ ସାଧାରଣତଃ କରିକି ଯାହା ତାଙ୍କୁ ପାଣି ଦେବାରେ ସହଯୋଗ କରୁଛି ନହେଲେ କୂପ କି ନଳକୂପ ଏହିଭଳି ସୁବିଧା ତାଙ୍କ ପାଖରେ ନାହିଁ କିମ୍ବା ସେ ପୋଖରୀରୁ ପାଣି ଆଣିକି ପିଅନ୍ତି ନାହିଁ କିବା ବ୍ୟବହାର କରନ୍ତି ନାହିଁ ତ ସେମାନେ ବହୁତ ବଡ଼ ଅସୁବିଧାର ସମ୍ମୁଖୀନ ହେଇପାରନ୍ତି ଯଦି ବିଜୁଳି ଉପଲବ୍ଧ ନ ରହିଲା ଗାଁ ଗହଳି ମାନଙ୍କରେ ନଳକୂପ ଏବଂ ପୋଖରୀ ଆଉ ଉପର ବ୍ୟବସ୍ଥା ରହିଥାଏ ତ ଗାଁର ଲୋକମାନେ ହୁଏତ ଯଦି ଇଲେକଟ୍ରିସିଟି ନରହୁଛି ବିଜୁଳି ନରହୁଛି ତାହେଲେ ଏତେ ଅସୁବିଧାର ସମ୍ମୁଖୀନ କରିବେନି ଜଳପାଇଁ ସହରାଞ୍ଚଳର ଲୋକମାନେ କରିପାରନ୍ତି କିନ୍ତୁ ଗ୍ରାମାଞ୍ଚଳରେ ଯେବେକି ସେଇ କିଛି ଅସୁବିଧା ହେଉଛି ମରୁଡ଼ି ପଡ଼ୁଛି ମାଟିଘର ଭାଙ୍ଗିଯାଉଛି କିମ୍ବା ନଳକୂପରେ କୌଣସି ଜୀବର ହତ୍ୟା ହେଇଯାଉଛି ତେବେ ପାଣିର ବହୁ ବହୁଳ ମାତ୍ରାରେ ଅସୁବିଧା ଯାହାକୁ ଅସୁବିଧା ଦେଖିବାକୁ ପଡ଼ିଥାଏ